କ'ଣ କହିଲେ ପାଞ୍ଚଶହ ଟଙ୍କା ମାତ୍ର ନାଇଁ ମ ମୁଁ ଆପଣଙ୍କର ନିୟମିତ ଗ୍ରାହକ ଟଙ୍କା ହଜାର ରିହାତି କର କ'ଣ କହିଲ ହଜାର ଟଙ୍କା ରିହାତି କରିବ ହଉ ତାହେଲେ ଠିକ୍ ଅଛି ମୁଁ ତାହେଲେ ଦୁଇ ତିନି ଦିନ ପାଇଁ ଆପଣଙ୍କର ଗାଡ଼ିଟାକୁ ନେଉଛି ଆଉ